ମୁଁ ନିକଟ ଅତୀତରେ ଗୋଟେ ଅପୋ ଏ ନାଇନ ସିକ୍ସ ମଡ଼େଲ୍ ର ମୋବାଇଲ୍ କିଣିଥିଲି ଦେଖିବାକୁଗଲେ ମୋବାଇଲ୍ ଟି ବହୁତ ଭଲ କାହିଁକି ନା ଗୋଟେ ଦିନ ଚାର୍ଜ କଲେ ଦୁଇ ଦିନ ରହୁଛି ଆଉ ତାର କ୍ୟାମେରା କ୍ୱାଲିଟି ଅତି ସୁନ୍ଦର ମାନେ ପୂରା ପିକ୍ଚର୍ କ'ଣ ପୂରା କ୍ଲିୟର୍ ଆସୁଛି ବହୁତ ସନ୍ତୁଷ୍ଟ ମୁଁ ସେଥିରେ